ଯେଉଁ ବ୍ୟକ୍ତି କେବଳ ଚିତ୍ର ଅଙ୍କନ ଆରମ୍ଭ କରିଛନ୍ତି ଏବଂ ନିଜର ଦକ୍ଷତା ଉନ୍ନତି ଆଣିବାକୁ ଚାହୁଁଛନ୍ତି ସେମାନଙ୍କୁ ମୁଁ ପରାମର୍ଶ ଦେବାକୁ ଚାହିଁବି ଯେ ସେମାନେ ଚିତ୍ର କଳା ସହିତ ଅଲଗା କିଛି କାମ ବି କରନ୍ତୁ ଯାହାକି ସେମାନଙ୍କୁ ସେୟା ଆର୍ଥିକ ସାହାଯ୍ୟ କରିବ କାରଣ ଚିତ୍ର କଳା ଦ୍ଵାରା ସେମାନେ ସବୁଦିନ ପଇସା ପାଇ ପାରିବେ ନାହିଁ କିଛି ଅଲଗା କାମ କରି ସେମାନେ ଅଧିକ ପଇସା ବି ପାଇ ପାରିବେ ସେମାନଙ୍କୁ ଅଧିକ ଚିତ୍ର କଳାରେ ଭଲ କାମ କରିବା ପାଇଁ ସେମାନଙ୍କୁ କହିବି ଯେ ସେମାନେ ଆର୍ଟ କଲେଜ ବା ଆର୍ଟ ସ୍କୁଲରେ ଆଡ଼ମିସନ କରାଇ ସେଠି ଫୁଲ୍ ଟାଇମ କାମ କରନ୍ତୁ ସେମାନେ ଭଲ ଶିକ୍ଷକଙ୍କ ଦ୍ଵାରା କାମ ଶିଖିଲେ ସେମାନେ ବି ଭଲ ଚିତ୍ର କରି ପାରିବେ ଏବଂ ସେମାନଙ୍କୁ ଆହୁରି ପରାମର୍ଶ ଦେବାକୁ ଚାହିଁବି ଯେ ସେମାନେ ନିଜର ଦୋକାନ ଖୋଲି ଲୋକମାନଙ୍କର ଚିତ୍ର ବନେଇ ବିକି ପାରିବେ ଏହା ଯୋଗୁଁ ଲୋକମାନେ ବହୁତ ଆକର୍ଷଣ ହୁଅନ୍ତି ଏବଂ ଏଥି ମଧ୍ୟରୁ ସେମାନେ ବହୁତ ପଇସା ମଧ୍ୟ କମେଇ ପାରିବେ ଏବଂ ଲୋକମାନେ ବି ଜାଣିବେ ଏହା ଦ୍ଵାରା ସେମାନେ ସମସ୍ତଙ୍କୁ ଜଣା ପଡ଼ିବ ସମସ୍ତେ ଜାଣିବେ ସମସ୍ତେ ଜାଣିଲେ ସେମାନଙ୍କର ବିକ୍ରି ବଢ଼ିବ